ହ୍ୟାଲୋ ହଁ ଆପଣ ମିଠା ଦୋକାନୀ ରମେଶ ଭାଇନା କହୁଛନ୍ତି ତ ଆପଣଙ୍କ ପାଖରେ କି କି ମିଠା ଭେରାଇଟି ସବୁ ଅଛି ସବୁ ଫ୍ରେସ୍ ମାଲ୍ ରଖୁଛନ୍ତି ତ ମୋର ରଜ ପାଇଁ ଅର୍ଡ଼ର କରିବାର ଅଛି ଆମର ଗଞ୍ଜାମ ଘରେ ପିଣ୍ଡ ଦେବାର ଅଛି ତ ଆମେ କେମିତି ଜାଣିବା ଆପଣଙ୍କ ମିଠା କ୍ୱାଲିଟୀ ଠିକ୍ ଅଛି ନା ନାହିଁ ଗୋଲାପ ଜାମୁନ୍ କେତେ ରେଟ୍ ଆସିବ ରସଗୋଲା ରସଗୋଲା ଆଉ ରସମଲାଇ କେତେ ପଡ଼ିବ ନାହିଁ ଏବେ ମିଠାର ରେଟ୍ ଆଉ କ୍ୱାଲିଟୀ ଦେଖିଲା ପରେ ଅର୍ଡ଼ର କରିବି ନା ଛେନା ଝିଲି ଆପଣଙ୍କ ପାଖରେ ଅଛି କି ମୋର ଆଗକୁ ରଜ ପାଇଁ ଅର୍ଡ଼ର କରିବାର ଅଛି ନା ମୁଁ ରଜ ଦୁଇ ଦିନ ଥିବ ମୁଁ ଯିବି ଆଣିବା ପାଇଁ ସେଥିପାଇଁକା ଆମର ନଗଦ ତିଆରି ମିଠାଟା ଦରକାର ଆଉ ଆମ ପାଇଁ ଡିସ୍କାଉଣ୍ଟ କେତେ ଅଛି ଆମେ ଅଧିକା ନେବୁ ନା ଆମ ପାଇଁ କିଛି କମ୍ ରହିବ ନା ସେହି ରେଟ୍ ଲାଗିବ ଆମର କୋଡ଼ିଏ କିଲୋ ମିଠା ନେବାର ଅଛି ଯେ ଆମକୁ କିଲୋ ଯେତିକି ପଡ଼ିବ ରେଟ୍ ଦଶ କିଲୋ କି କୋଡ଼ିଏ କିଲୋ କିଣିଲେ ତା ଠୁ କମ୍ ପଡ଼ିବ ନା ଆପଣ ଆମକୁ କେତେ ଟଙ୍କାରେ ଦେବେ ନାହିଁ ମୋର ସବୁ ମିଠାରୁ କିଛି କିଛି ଅର୍ଡ଼ର କରିବାର ଅଛି ତ ଆମକୁ ରେଟ୍ଟା ଭଲ ଲାଗିଲେ ଆମେ ମିଠାଟା ଅର୍ଡ଼ର କରିବୁ ନା କାହିଁନା ଆମର ଟିକେ ଭଲ ସମ୍ପର୍କୀୟ ଘରକୁ ମିଠାଟା ଦେବୁ ଯେହେତୁ ଆମକୁ ଟିକେ ଭଲ ମିଠାଟି ଦରକାର ମୁଁ ପ୍ରଥମେ ଯାଇକି ଆପଣଙ୍କ ଦୋକାନକୁ ମିଠା ଦେଖିବି ନିଜେ ଟେଷ୍ଟ କରିଲା ପରେ ଅର୍ଡ଼ର କରିବି ଆପଣ ପୁଣି ପୋଡ଼ା ତେଲ ୟୁଜ୍ କରିକି ମିଠା ତିଆରି କରୁନାହାନ୍ତି ତ ପୋଡ଼ା ତେଲ ୟୁଜ୍ କରିକି ମିଠା ତିଆରି କରୁନାହାନ୍ତି ତ ମୁଁ ପ୍ରଥମେ ଦେଖି ସାରିଲା ପରେ ଅର୍ଡ଼ର କରିଲା ପରେ ଅର୍ଡ଼ର କରିଲେ ଆପଣଙ୍କୁ ଦେଇପାରିବେ ମିଠା ପଠାଇ ପାରିବେ ନା ଯାଇକି ନିଜେ ଆଣିବାକୁ ପଡ଼ିବ ଯଦି ଆପଣ କାହାକୁ ପଠାଇକି ମିଠା ପଠାଇବେ ଘରଠି ତା'ହେଲେ ସିଏ ତାଙ୍କର କିଛି ଅଧିକା ଚାର୍ଜ କରିବେ କି ନା ହେଉ ମୁଁ ଆପଣଙ୍କ ଦୋକାନ ଠିକି ଯାଇ ମିଠା ଦେଖିଲା ପରେ ଆପଣଙ୍କୁ ଅର୍ଡ଼ର କରିବି ହେଉ ମୁଁ ଆଉ ଦୁଇ ଦିନ ପରେ ଆପଣଙ୍କ ଘରର ମିଠା ଦୋକାନ ଠିକି ଯିବି ରଖୁଛି ଏବେ